ଆମ ଅଞ୍ଚଳରେ ଅପରାଧ ହେଉଥବା ଦୁର୍ଘଟଣା ଯେନ୍ ହଉଛେ ସବୁ ପୁଲିସ୍କେ ଆମେ ପହିଲା ଫୋନ୍ କରୁଛୁଁ ଫୋନ୍ କରି ସାରିଲା ପରେ ପୋଲିସ୍ ଆସିକରି ସେ ଜାଗାରେ ପହଞ୍ଚୁଛି ପହଞ୍ଚିକରି ସବୁ ତାର୍ ଉଭୟ ଯେନ୍ଟା ଦୁଇଅଙ୍କର ଭୁଲ ବୁଝାମଣାକେ ଦୁଇଜଣକୁ ସୁରକ୍ଷିତ ଭାବରେ ବୁଝାବୁଝି କରୁଛେ ତାପରେ ନେଇକରି ସୁରକ୍ଷା ଜାଗାରେ ତାହାକୁ ରଖୁଛି